ହ୍ୟାଲୋ ଆଶୁତୋ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ହଁ ମୁଁ ସଂଯ୍ୟାଗରୁ କହୁଥିଲି ପିରୁବେଳ ଆପଣ ଯେଉଁ ଖାଦ୍ୟ ପଠୋଉଥିଲେ ଭଲ ଆପଣଙ୍କ ରେଷ୍ଟୁରାଣ୍ଟର ଖାଦ୍ୟଟା ଭଲ କିଛି ଖରାପ ନୁହେଁ କିନ୍ତୁ ଏବେ ଟିକେ ଡାଇବେଟିସ ଗ୍ୟାସ ବାହାରିବାରୁ ମୁଁ ମାସେ ହେଲାଣି ଔଷଧ ଖାଉଛି ଆଉ ଆପଣଙ୍କ ଖାଦ୍ୟ ଟିକେ ଆଣିପାରୁନି ଆଉ ଟିକେ ଖାଦ୍ୟରେ ଯେଉଁ ଖଟା ଭାଗ ଟିକେ କମ୍ କରନ୍ତୁ ଆଉ ଚିନି ଟିକେ କମ୍ ଦେବେ ରାଗ ବି ଅଧିକ ହେଇଯାଉଛି ଆପଣଙ୍କ ଖାଦ୍ୟରେ ସେଇଟା ଆଉ ଟିକେ ଦେଖିବେ ଟିକେ ତାକୁ ଟିକେ କମେଇବେ ଆମର ତ ସବୁ ଖାଦ୍ୟ ଆପଣଙ୍କ ପାଖରୁ ରେଷ୍ଟୁରାଣ୍ଟରୁ ଆସେ ବାହାଘର ହଉ ଯାହାବି ଭୋଜି ହଉ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଦ୍ୟ ଆମେ ମଗାଉ ଆପଣ ଟିକେ ଦେଖିବେ ଭଲ ଖାଦ୍ୟ ଟିକେ ପଠେଇବେ ଆଉ ଲୁଣ ଭାଗ ଟିକେ କମ୍ କରିବେ ମସଲା ବି ଅଧିକ ଦେଇଦେଉଛନ୍ତି ଗ୍ୟାସ୍ ବାହାରୁଛି ମସଲା ଟିକେ କମ୍ ଦେବେ ଯେତେ ମସଲା କମ୍ ହେବ ପିଲାମାନଙ୍କ ପାଇଁ ବି ଆମେ ପିଲାମାନଙ୍କୁ ଦେଉଛୁ ଖାଦ୍ୟ ଖାଇବା ପାଇଁ ପିଲା ବି ପିଲାଙ୍କ ପାଇଁ ସ୍ୱାସ୍ଥ୍ୟପକ୍ଷେ ଭଲ ତେଲ ମସଲା ଟିକେ କମ୍ ଦେବେ ଆଉ ଏତେଟା ଦେବେନି ଟିକେ ଚିନି ଭାଗଟା ଟିକେ କମ୍ କରୁଥିବେ କାରଣ ସୁଗାର ବାହାରିଛି ଚିନି ଟିକେ ଦେଲେ କମ୍ ଭଲ ହେବ